ପଶୁ ଖାଦ୍ୟ ହେଉଛି ଗାଈ ଗାଈକି ଆମର କୁଣ୍ଡା ଚୋକଡ଼ ନିହାତି ଆବଶ୍ୟକ କୁଣ୍ଡା ଆମକ ହେଲେ ଆମେ ଧାନ ଉସେଇଁ ତାକୁ କଳରେ କୁଟି କୁଣ୍ଡା ତାକୁ ଆଣିିକି ବ୍ୟବହାର କରି ଗାଈକି ଦେଉଛୁ ତାପରେ ଚୋକଡ଼ ଆମେ ଦୋକାନରୁ ଚୋକଡ଼ କିଣିକି ଆଣିକି ଗାଇକି ଦେଉଛୁ ଏହାଦ୍ଵାରା କ୍ଷୀର ଉତ୍ପାଦନ ବଢ଼ିବ ତାପରେ ଆମେ ଘାସ କାଟିବା ପାଇଁ ଭଲ ଭଲ ଘାସ ବିଲ ହିଡ଼ ବାଡ଼ରୁ ସବୁ କାଟିକିରି ଆଣି ତାକୁ ଗାଈ ଆଗରେ ଆମେ ଦେଉଛେ ଏହାଦ୍ୱାରା କ୍ଷୀର ଅଧିକା ବଢ଼ିପାରିବ ଓ ତାପରେ କୁକୁଡ଼ା କୁକୁଡ଼ାକୁ ମାଂସ ପାଇଁ କୁକୁଡ଼ା ଆମର ନିହାତି ଆବଶ୍ୟକ ଅଣ୍ଡା ମାଂସ ପାଇଁ କୁକୁଡ଼ା ନିହାତି ଦରକାର କୁକୁଡ଼ାକୁ ଆମେ ପାଳିବାକୁ ହେଲେ କୁକୁଡ଼ାକୁ ଖାଦ୍ୟ ହେଲେ କୁକୁଡ଼ାକୁ ଆମେ ଦାନା ଦରକାର ଦାନା ଆମେ ବଜାରରୁ କିଣିକି ଆଣିକିରି କୁକୁଡ଼ାକୁ ଦେଉଛୁ ଏହାଦ୍ୱାରା କୁକୁଡ଼ାର ମାଂସ ବ୍ୟବହାର କରୁଛୁ ତାର ଅଣ୍ଡା ବି ଆମେ ଖାଉଛୁ ଏହାଦ୍ଵାରା ତାପରେ ଛେଳି ଛେଳିିକି ଆମେ ବିଭିନ୍ନ ପ୍ରକାର ଘାସ ଲଗେଇବା ପଡ଼ୁଛି ଛେଳିକୁ ତାକୁ କାଟିକିରି ଆଣିକି ଘାସ ତାକୁ ପକେଇଲେ ଛେଳିର ମାଂସ ଆମେ ବ୍ୟବହାର କରିପାରିବୁ ସେଥିପାଇଁ ଛେଳିକି ଆବଶ୍ୟକ ନିହାତି ଦରକାର ଛେଳିର ଖାଦ୍ୟ ହେଲା ଘାସ ଚୋକଡ଼ ଏସବୁ ତ କିଣିକି ଆଣିକିରି ଦେବାକୁ ପଡ଼ୁଛି ଏହାଦ୍ୱାରା ଛେଳିଟା ଖାଇଲେ ଛେଳିର ମାଂସ ଅଧିକା ଉତ୍ପାଦନ ହବ ଏହାଦ୍ୱାରା ଛେଳିର ଭଲ ବିକ୍ରି ପାରିବ ଛେଳି ମାଂସ ରେଟ୍ ଭଲ ରହିବ ଛେଳିର ଭଲ ମାଂସ ସେଇକି ବି ଛେଳି ଏହାଦ୍ଵାରା ଆମେ ବହୁତ ଉପକାରିତା ପାଇବୁ ଏହାଦ୍ଵାରା